ମୋ ପାଇଥିଲା ଗୋଟେ ଲେହେଙ୍ଗା ସେଇଟା ହେଉଛି ମୋ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସେ ଲେହେଙ୍ଗାଟି ଲେହେଙ୍ଗା ମୁଁ ଏତେ ଦିନ ସପ୍ତାହ ଧରିକିନା ସିଲେଇ କରଲି ସେ ଲେହେଙ୍ଗାଟା ପୋତି ଯେମିତି ପୁତି ଦେଲି ତା'ପରେ ଷ୍ଟୋନ୍ ଦେଲି ସବୁ ଜିନିଷ ଦେଇକିନା ସେଇଟା ସିଲେଇ କଲି ବ୍ଲାଉଜ୍ଟା ଏତେ ସୁନ୍ଦର ହେଲା ଆଉ ଲେହେଙ୍ଗା ବି ସେଇଟା ମତେ ବହୁତ ସମୟ ଲାଗିଲା ସିଲେଇ କରିବାକୁ ତା'ପରେ ସେ ଏତେ ଭଲ ମାନେ ଏତେ ଚ୍ୟାଲେଞ୍ଜ୍ ଥିଲା ତା'ପରେ ସେ ଏତେ ଭଲ ଲେହେଙ୍ଗାଟା ହେଲା ସପ୍ତାହ ଧରିକିନା ମୁଁ ସିଲେଇ କରଲି ତା'ପରେ ତା'ପରେ ଏତେ ବଡ଼ ଲେହେଙ୍ଗା ଥିଲା ଏତେ ଘେର୍ ଥିଲା ଏତେ ସୁନ୍ଦର ଲେହେଙ୍ଗାଟା ମୁଁ ସେ ଲେଙ୍ଗାଟା ସପ୍ତାହ ଧରିକିନା ସିଲାଇ କଲି ସେଇଟା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ୍ ଥିଲା